ଯଦି ମୋ' ପରିବାରରେ କେହି ଅସୁସ୍ଥ ହୁଅନ୍ତି ତା' ହେଲେ ମୁଁ ତାଙ୍କୁ ସୁ ସୁସ୍ଥ ଖାଦ୍ୟ ଦେବାପାଇଁ ଚାହେଁ ଆଉ ଯେପରିକି ତାଙ୍କର ଅସୁସ୍ଥ ଯେଉଁଟା ହୋଇଥାଏ ସେହିପରି ଅନୁସାରେ ମୁଁ ତାଙ୍କୁ ସିଝା ହେଉ କି ଭଲ ପନିପରିବା ଖାଲି ଖାଇବାକୁ ଦେଇଥାଏ